ଓଡ଼ିଶାର କୃଷିକ୍ଷେତ୍ର ସମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନର ସମସ୍ୟା ହେଉଛି ଏଠାରେ ଠିକ୍ ସମୟରେ ବର୍ଷା ହେଉନାହିଁ ଏବଂ ଏଠାରେ ଜଳଗୁଡ଼ିକ ବି ବିଶୁଦ୍ଧ ରହୁନାହିଁ ଯାହା ମାଟିର ଅବନତି ଏବଂ କମ୍ ଉତ୍ପାଦକତାର କାରଣ ସାଜିଛି